ମୋର ଗୀତରେ ଭଲ ଭାବନା ଥାଏ କାହିଁକିନା ମୋର ଭଜନ ଜଣାଣ ଜଗନ୍ନାଥଙ୍କର ଏଇଥିରେ ଭଲ ଭୂମିକା ମୁଁ କରେ ତେଣୁକରି ମୁଁ ଭଗବାନଙ୍କର ଯେତେବେଳେ ଗୀତ ବୋଲାଏ ସେତେବେଳେ ମୁଁ ଅଭିନୟ ମାଧ୍ୟମରେ ହାତ ଯୋଡ଼ିକି ଆଉ ହାତ ଉପରକୁ ଟେକିକି ହାତ ତାଳି ମାରିକି ମୁଁ ମୋର ଅଭିନୟ କରେ